ହ୍ୟାଲୋ ମୁଇଁ ମୋତେ ତ ଅର୍ଡ଼ର୍ ତମର ନା ମିଲ୍ବାର୍ ତାଲ ଆର ଡେଲିଭରି ହେବାର୍ ଦେଖା ଯାଉଛେ ହୁଁ ତ ଏଇଟା କେନ୍ତା ହେଇଛେ ଦେଖ ମୁଇଁ ନୁହେ ପାଇବାର୍ ତାଲ ଆଉ ତମେ ଡେଲିଭରି ହେଇଗଲା ବୋଲିକରି ମେସେଜ୍ ପଲେଇ ଆଉଛେ ମୋତେ ଅର୍ଡ଼ର୍ ନାଇଁ ମିଲ୍ବାର୍ ଦେଖ ମୁଇଁ ଯେନ୍ଟା ଅର୍ଡ଼ର୍ କରିଥିଲି ସେ ଜିନିଷ ନାଇଁ ପାଇଁବାର୍ ତା ତ ତମେ ଦେଖ ଏଇଟା ସବୁ କ୍ୟାନ୍ସେଲ୍ କର ଆଉ ମୋର ଯେନ୍ଟା ଅର୍ଡ଼ର୍ ହେଇଛି ସେ ଜିନିଷ ଟା ମୋତେ ଦିଅ ନାହେଲେ ତୁମର କମ୍ପାନୀର ଯିଏ ତାମାନେ ମ୍ୟାନେଜର୍ ଅଛେ ତାହାକୁ ମୁଇଁ କପ୍ଲେନ୍ କରିବି ତୁମର କମ୍ପାନୀ ନାଁ ତି ନାଁ ତ କପ୍ଲେନ୍ କରିବି କାଥି ଲାଗି ମୋତେ ଅର୍ଡ଼ର୍ ନାଇଁ ମିଲ୍ବାର୍ ଆଉ ଡେଲିଭରି ହେଇଗଲାନ ବୋଲିକରି ତୁମେ କହୁଛ ତ ଇ ଇ ସମସ୍ୟା ର ସମାଧାନ କର ନା ହେଲେ ମୁଇଁ ତୁମର କମ୍ପାନୀ ନାଁ ଥି କପ୍ଲେନ୍ କରିବି କାଇଁଥିର ଲାଗି ମୋତେ ମୋର ସାମାନ ନାଇଁ ମିଲ୍ବାର୍ ତେଣେ ମୁଇଁ ସାମାନ ଅର୍ଡ଼ର୍ କରିଥିଲି କିନ୍ତୁ ନାଏ ମିଲ୍ବାର୍ ତମେ ଡେଲିଭରି ହେଇଗଲା ନ ବୋଲିକରି ମେସେଜ୍ ଛାଡ଼ି ଦଉଛ ଏଇଟା ତୁମର ଭୁଲ ରହୁଛି ଇ ଭୁଲ କେ ତୁମେ ସଂଶୋଧନ କର